ୟୁଟୁବ୍ କିମ୍ବା ଟିଭିରେ ପ୍ରୋଗାମ୍ରେ ମୋର ପ୍ରିୟ ରେସିପି ଚ୍ୟାନେଲ୍ ହେଉଛି ଆମ ରୋଷେଇ ମିନୁ କିଚେନ୍ ଏହି ଚ୍ୟାନେଲ୍ଗୁଡ଼ିକ ମୋର ଅତ୍ୟନ୍ତ ପ୍ରିୟ ଚ୍ୟାନେଲ୍ ଏଇ ଚ୍ୟାନେଲ୍ ମାଧ୍ୟମରେ ମୁଁ ବିଭିନ୍ନ ପାରମ୍ପରିକ ରୋଷେଇ ତଥା ଚାଇନିଜ୍ ରୋଷେଇ ରେସିପି ଶିକ୍ଷା କରିଛି ତାକୁ ମୋ ଜୀବନରେ ମୁଁ ପକେଇ ବହୁ ଉପକୃତ ହୋଇ ଅଛି